ମୁଁ କନ୍ତର ହାଟରୁ ଗାଈ କିଣିଲି ଆମର ଆମର ସେଇଠି ଟିକେ ପାଖ ହେବ ଆଉ ମୋ ପାଖରେ ଏବେ ଚାରୋଟି ଗାଈ ଆଉ ପାଞ୍ଚଟି ଛେଳି ଆଉ ଦଶ ବାରଟି କୁକୁଡ଼ା ଅଛି ଆଉ ଆଉ ମୋ ଗୋଟେ ଗାଈ ବିକି ବିକିଲେ ସେଇ ସାତ ହଜାର ଆସିବ ଆଉ ଗୋଟିଏ ଛେଳି ବିକିଲେ ଦଶ ହଜାର ଗୋଟିଏ କୁକୁଡ଼ା ବିକିଲେ ମିନିମମ୍ ଚାରି ଶହ ପାଞ୍ଚ ଶହ ତ ଆସିବ ମୁଁ ମୁଁ ବହୁତ ଅଳ୍ପ ପଶୁ ବିକିଛି ଏ ଆଉ ମୁଁ ଗୋଟିଏ ଗାଈ ବିକିଛି ଗୋଟେ ଗାଈ ବିକିଛି ଗୋଟେ ଛେଳି ବିକିଥିଲି ଆଉ କୁକୁଡ଼ା ଦୁଇଟା ବିକିଥିଲି ଏପର୍ଯ୍ୟନ୍ତ ମୋର ସେଇ ଦଶ ହଜାର ଉପରେ ରୋଜଗାର ହେଇଛି ଆଉ ମୋତେ ଦୁଇ ଜଣ ଆହୁରି କହୁଥିଲେ ଗାଈ ନେବା ଦେଇ ଦେବି ଏବେ ଏବେ ଏବେ ମୁଁ ଦୁଇ ଜଣ ଗ୍ରାହକ ଠିକ୍ କରିଛି ସେମାନେ ଏ ନେବେ ନେବେ ବୋଲି କହୁଛନ୍ତି ଗୋଟେ ଗାଈ କି ସାତ ହଜାର ଦେବେ ବୋଲି କହିଛନ୍ତି ଦୁଇଟି ଗାଈ ନେବେ ବୋଲି କହିଛନ୍ତି ଆଉ ମୁଁ ଦୁଇଟି ଗାଈ ଏବେ ବିକିବି